ହ୍ୟାଲୋ ମହାରାଜା ରେଷ୍ଟୁରାଣ୍ଟରୁ ଆପଣ କହୁଛନ୍ତି କି ମୁଁ ଆଜି ବାର ଘଣ୍ଟା ସମୟରେ ଆପଣଙ୍କ ରେଷ୍ଟୁରାଣ୍ଟରୁ ଭାତ ଡାଲି ତରକାରୀ କ୍ଷୀରି ଚିକେନ ତରକାରୀ ତା'ସହ ସାଲାଡ଼ ଅର୍ଡ଼ର୍ କରିଥିଲି ଏବଂ ମୋ ପାଖକୁ ଡେଲିଭରି ମେସେଜ୍ ବି ଆସିଲାଣି ଯେ ମୋ ପାଖକୁ ଆଉ ପନ୍ଦର ମିନିଟ୍ ମଧ୍ୟରେ ଖାଦ୍ୟ ଆସି ପହଞ୍ଚିବ କିନ୍ତୁ ମୁଁ ମୋର ପରିବାର ଲୋକଙ୍କୁ ଯେତେବେଳେ କହିଲି ଯେଉଁ ଅତିଥି ଆଜି ଘରକୁ ଆସିବେ ସେମାନଙ୍କ ପାଇଁ ରୋଷେଇ କରିବେ ନାହିଁ ସେମାନଙ୍କ ପାଇଁ ମୁଁ ରେଷ୍ଟୁରାଣ୍ଟରୁୁ ଭାତ ଡାଲି ତରକାରୀ ଚିକେନ ତରକାରୀ କ୍ଷୀରି ଓ ତା'ସହ ସାଲାଡ଼ ଅର୍ଡ଼ର୍ କରିଦେଇଛି ସେତେବେଳେ ମୋ ମା' ଶୁଣି ଏସବୁ ବିଷୟରେ ମୋତେ କହିଲେ ଆରେ ଏବେ ତ ଖରାଦିନ ଚାଲୁଛି ତ ଖାଇବା ସହିତ କିଛି ଥଣ୍ଡା ଜିନିଷ ଦରକାର ପଡ଼ିବ ଏବଂ ସେମାନେ ଘରକୁ ଆସିବା ପରେ ପ୍ରଥମେ ଆଇସ୍ କ୍ରିମ୍ ଦେବା ଓ ତା'ପରେ ଖାଇସାରିବା ପରେ ହାଲୁଆ ଦେବା ସେ କଥା ଶୁଣି ମୁଁ ପୁଣି ଥରେ ଆପଣଙ୍କୁ କଲ୍ କରି ଆପଣଙ୍କୁ ଅନୁରୋଧ କରୁଛି ସେହି ଖାଦ୍ୟ ସାମଗ୍ରୀ ସହ ଆପଣ ଆଇସ୍ କ୍ରିମ୍ ଓ ହାଲୁଆ ସେହି ସମୟରେ ଆଣିଦେବେ ଓ ତା'ସହ ମୋ ବନ୍ଧୁଙ୍କର ଆଜି ଜନ୍ମଦିନ ହୋଇଥିବାରୁ ଆମେ କିଛି ସେଲିବ୍ରେସନ୍ କରିବା ପାଇଁ ଚାହୁଁ ସେଥିଲାଗି ଆପଣ ତା'ସହ କେକ୍ ମଧ୍ୟ ଗୋଟେ ଆଣିଦେଇଥିବେ ଏତିକି ଆଣିଦେବା ପାଇଁ ମୋର ଅନୁରୋଧ